ମୋର ଗୋଟିଏ ସାଙ୍ଗ ତା'ର ଦୁଇ ଏକର ଏକ ବଗିଚା ଅଛି କିନ୍ତୁ ଘରକୁ ସେଇ ଏକା ତା' ସାଙ୍ଗରେ ସହଯୋଗ କରିବାକୁ କେହି ନାହାଁନ୍ତି ତା'ର ଆର୍ଥିକ ପରିସ୍ଥିତି ବି ଏତେ ଭଲ ନାହିଁ ଯେ ମଜୁରୀ ଲଗାଇ କିଛି ଗଛ ବୃଛ ବା ଫସଲ ଉତ୍ପାଦନ କରିବା ପାଇଁ ସେହି ସମୟରେ ମୁଁ ତାକୁ ବହୁତ ଆର୍ଥିକ ନୁହେଁ ଶାରୀରିକ ସାହାଯ୍ୟ କରିଥିଲି ବହୁତ ଗଛ ବିଭିନ୍ନ ପ୍ରକାର ଫଳ ଗଛ ଫୁଲ ଗଛ ଲଗାଇବାରେ ସିଏ ବି ମୋତେ ବି ସାହାଯ୍ୟ କରେ ଦୁଇଜଣ ବନ୍ଧୁ ହିସାବରେ ପରସ୍ପରକୁ ସାହାଯ୍ୟ କରୁ ଯେତେବେଳେ ସେ ଗଛଗୁଡ଼ିକ ବଡ଼ ହେଲା କାଳକ୍ରମେ ଏବଂ ସେଥିରେ ଫଳିବା ଫଳ ଫଳିବା ଆରମ୍ଭ କଲା ସେଇ ଗଛଗୁଡ଼ିକ ଦେଖି

ଆନନ୍ଦ ଲାଗିଲା ଯାହା ହଉ ଆଜି ଆମ ଦୁଇ ବନ୍ଧୁଙ୍କର ଯେଉଁ ପରିଶ୍ରମ ଆମେ କରିଥିଲୁ ତା'ର ସୁଫଳ ପାଇଲୁ